ସରକାରଙ୍କର ପି ଏମ୍ ପୋଷଣ ଯୋଜନାଟା ବହୁତ ସୁନ୍ଦର ଯୋଜନା ଏଇ ଯୋଜନା ଦ୍ୱାରା ବହୁତ ଲୋକ ଉପକୃତ ହେଉଛନ ଆମର ଗରିବ ଲୋକମାନେ ଯେନ ମାନେ ଖାଇବାର ବି ନେଇ ପାଇବାର ସେମାନେ ସହଜରେ ମୁଣ୍ଡ ପିଛା ପାଞ୍ଚ ପାଞ୍ଚ କେ ଜି ଚାଉଳ ପାଇପାରୁଛନ ଏଇ ଯୋଜନାରେ ବହୁତ ଲୋକ ଉପକୃତ ହେଉଛନ କିନ୍ତୁ ଇଠି କେତେଟା ଖରାପ ପ୍ରଭାବ ବି ରହୁଛି ଯେନଟାକି ଏ ପି ଏମ୍ ପୋଷଣ ଯୋଜନା ନେଇ ପାଇବାର କଥା ସେମାନେ ବି ଯେନ ଅନ୍ତର୍ଭୁକ୍ତ ହେଇଛନ ଭିତରେ ଏଟା ଗୋଟେ ଆମର ଦେଶର କ୍ଷତି ହେ ଆଉ ଏତାର ପୁରା ବ୍ୟବସ୍ଥା କରିବା କଥା ପୁରା ତା'ର ଅନୁସନ୍ଧାନ କରିକିରି ଆମର ସରକାର ଉପଯୁକ୍ତ ଲୋକ ଯିଏ ପାଇବାର ଏ ତା'ହେକେ ଦେଲେ ଆଉ ଟିକେ ଭଲ ହୁଅନ୍ତା ଆଉ ସେମାନେ ପାଇପାରତେ ଯେନ ମାନେ ପାଇବାର ନୁହେଁ ଆଉ ଯିଏ ପାଉଛେ ପାଇବାର ନୁହେଁ ଲୋକମାନେ ଯଦି ପାଇବେ ତ ସେମାନେ କାମ ନେଇ କରନ ଦେଶରେ ଆମର ବେକାର ସଂଖ୍ୟା ବଢ଼ିଯିବା ରୋଜଗାର କମିବା ତା'ପରେ ଆମର ଦେଶର ଇନକମ୍ କମିଯିବା ତ ଆମେ ସରକାରକେ ଧ୍ୟାନ ଦେବା କଥା କି ପି ଏମ୍ ପୋଷଣ ଯୋଜନା ଯେନଟା କି ଆମର ଠିକ୍ ଅନୁସନ୍ଧାନ କରିକିରି ଆମକୁ ସେମାନେ ଯଦି ଦେଇପାରିତେ ଆଉ ସୁନ୍ଦର ହେଇପାରନ୍ତା ଆଉ ଇଥି ଯେନ ହିତାଧିକାରୀ ମାନେ ପାଉଛନ ସେଟା ଠିକ୍ ସମୟରେ ଯଦି ଜାତେ କେତେ ଲୋକ ବଞ୍ଚିତ ବି ହେଇ ଯାଉଛନ ଯଦି ଠିକ ସମୟରେ ନାହିଁ କଲେ ସେମାନେ ପାଇ ନପାରିବା ତ ସରପଞ୍ଚକେ ବି ଆମେ ଠିକ୍ ସମୟରେ କହି କରି ତା'ର କେନ୍ତା କରି ସଭେ ପାଇପାରିବେ ହିତାଧିକାରୀମାନଙ୍କୁ ସବୁ ସୁବିଧାରେ ମିଳିବା ତ ସେଥିର ଲାଗି ସରପଞ୍ଚ ବି ଟିକେ ଧ୍ୟାନ ଦେବାର କଥା ୱାର୍ଡ଼ ମେମ୍ବର୍ମାନେ ବି ଧ୍ୟାନ ଦେବାର କଥା ଯେ ବାସ୍ତବିକ ହିତାଧିକାରୀ କେନ୍ତା ଏଇଟା ପାଇବା ବୋଲି କରି